ହେଲୋ ସାର୍ ମୁଁ ମୋ ବନ୍ଧୁଙ୍କ ସହିତ ଆମେରିକା ବୁଲିଯିବାକୁ ଚାହୁଁଛି ମୁଁ ସେଥିପାଇଁ ପାସପୋର୍ଟ ଆବେଦନ କରିଥିଲି ତାହା ପ୍ରସ୍ତୁତ ହୋଇଛି ନା ନାହିଁ ଆପଣ ଯାଞ୍ଚ କରି ମୋତେ ଜଣାନ୍ତୁ